ମୋର ଦ୍ୱିତୀୟ ଉତ୍ପାଦ ହେଉଛି ମୁଁ ଅନ୍ଲାଇନ୍ରୁ ପେନ୍ ଅର୍ଡ଼ର୍ କରିଥିଲି କିନ୍ତୁ ତାହା ଶୁଖିଯାଇଥିଲା ଏବଂ ଲେଖିଲାବେଳେ ଚାଲୁଚାଲୁ ବନ୍ଦ ହୋଇଯାଉଥିଲା ପେନ୍ଟି ଖରାପ ଥିଲା ଏବଂ ବହୁତ ଦିନର ପୁରୁଣା ଥିଲା ପେନ୍ଟି ଟି ଖରାପ ଥିବାରୁ ମୁଁ ଦୋକାନରୁ କିଣି ଆଣିଥିଲେ ଭଲ ହୁଅନ୍ତା କିନ୍ତୁ ଅନ୍ଲାଇନ୍ରୁ ଅର୍ଡ଼ର୍ କରି ମୋର ପଇସା ନଷ୍ଟ ହୋଇଯାଇଥିଲା